ମୋ ବାବାଙ୍କ ଦେହ ଖରାପ ହେଇଥିବାରୁ ମୁଁ ଗୋଟେ ଜାଗାରେ କାମ କରିବାକୁ ଯାଇଥିଲି ଏବଂ ଏମିତି ଗୋଟେ ପରିସ୍ଥିତି ଆସିଲା କି ମୋ ପାଖରେ ପଇସା ନଥିଲା ଟାଇମରେ ମୁଁ ଚାଲି ଚାଲି ଯିବା ଆସିବା ବି ମଧ୍ୟ ଗଲି ଏବଂ ଯେତେବେଳେ ମୁଁ ସିଏ ସାରଙ୍କୁ ପଇସା ମାଗିଲି ସେ ପଇସା ଦେବାକୁ ରାଜି ହେଲେନି ଏବଂ ହଇରାଣ କଲେ ଆମର ପରିବାରର ଆର୍ଥିକ ଅବସ୍ଥା ଏବେ ଖରାପ ଥିବାରୁ ମୁଁ ସେ ଯାଗାରେ ଆମର ଘର ପରିସ୍ଥିତି ଦେଖି ସେ ବାହାରେ କାମ କରୁଛି ଏବଂ ଆମ ଘରଠାରୁ ବହୁତ ଦୂରରେ ରହିବା କାରଣରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ଯିବା ଆସିବା ବହୁତ ପ୍ରୋବ୍ଲେମ୍ ଏବଂ ଖାଇବା ପିଇବା ବି ମୋର ଠିକ୍ ରହୁନି ତ ସେଥିପାଇଁ ଯେତେବେଳେ ବି ମୁଁ ତାଙ୍କୁ ସାହାଯ୍ୟର ହାତ ବଢ଼ାଏ ତ ସେ ସାହାଯ୍ୟ କରନ୍ତିନି ଏବଂ ଯେହେତୁ ସଦାବେଳେ ମାନେ ବହୁତ କଷ୍ଟରେ ମୋର ଦିନଟା ବହୁତ କଟେ ତ ପଇସାର ଯଦି କିଛି ସେ ସହଯୋଗ କରନ୍ତେ ତ ଆମର ଯେହେତୁ ପରିବାରର ଆର୍ଥିକ ଅବସ୍ଥା ଖରାପ ଅଛି ତ ସେଇଟା ଟିକେ ଭଲ ରୁହନ୍ତା କିନ୍ତୁ ସେଇଟା ଭଲ ରହୁନି କାରଣ ସେଇଟା ମୁଁ ଯେହେତୁ ତାଙ୍କ ପାଖରେ ରହୁଛି ସେ ପରିବାରର ଆର୍ଥିକ ଅବସ୍ଥା ବୁଝୁ ନାହାଁନ୍ତି ଏବଂ ହଇରାଣରେ ହଇରାଣ ପକାଇ ଚାଲିଛନ୍ତି